ରୋଷେଇ ଘରେ ଥିବା ବାସନକୁୁସନର ନାମ ହେଲା କଡ଼େଇ ଆଉ ଖଡ଼ିକା କଡ଼େଇ ଆଉ ଖଡ଼ିକାରେ ଆମେ ତରକାରୀ କରୁ କଡ଼େଇ ଗଲା ହାଣ୍ଡି ହାଣ୍ଡିରେ ଆମେ କ'ଣ କରୁ ନା ହାଣ୍ଡିରେ ଆମେ ଭାତ ବସାଉ ହାଣ୍ଡି ଉପରେ ଗୋଟେ ପ୍ଲେଟ୍ ଥାଏ ସେଇଟା ଘୋଡ଼ା ହୁଏ ତା'ପରେ ଆସିଲା ପ୍ରେସର୍ କୁକର୍ ପ୍ରେସର୍ କୁକର୍ରେ ଆମେ ଡାଲି

ଏଇସବୁ ଜିନିଷ ସିଝା ସିଝି କରୁ ତାଟିଆ ତାଟିଆରେ ଆମେ ସବୁ ସବ୍ଜି ଖାଉ ଗ୍ଲାସ୍ ଗ୍ଲାସ୍ରେ ଆମେ ପାଣି ପିଉ ଚାମଚ ଚାମଚରେ ଆମେ ତରକାରୀ ଭାତ ଏମିତି କାଟିକିରି ଦିଅ ଚାହା କପ୍ ଚାହା କପ୍ରେ ଆମେ ଚାହା ପିଉ ଗରା ଗରାରେ ଆମେ ପାଣି ରଖୁ

ନୋଟା ଗୋଟେ ଅଛି ଲୋଟା ଯାହା କୁହନ୍ତି ନୋଟାରେ ଆମେ ପାଣି ଭରିକି ରଖୁ ପିଆ ପିଇ କରୁ କଣ୍ଟା ଚାମଚ ଅଛି କଣ୍ଟା ଜିନିଷ ଚିକେନ୍କି ମଟନ୍ ଖିଆଖିଇ କରନ୍ତି ଚାହା ଛଣା ଚାହା ଛଣାାଯାଏ ଚାହା ପତି ଛଣାାଯାଏ ଚାହା ସସ୍ପେନ୍ ଯାହାକୁ କହନ୍ତି ସେଥିରେ ଆମେ ଚାହା କରୁ ଏଇଭଳି ଜିନିଷ କେତେ ଅଛି ତ କହିଲେ ସରିବନି ଏଇଭଳି ଜିନିଷ ସବୁ ଏହିପରି ବ୍ୟବହାର ହୁଏ ଆଉ